ହଁ ମୁଁ ଆରାମ କ୍ଷେତ୍ର ବାହାରେ ଥିବା ନୃତ୍ୟର ଏକ ଶୈଳୀ ଶିଖିବା କିମ୍ବା ପ୍ରଦର୍ଶନ କରିବା ସୁଯୋଗ ପାଇଛି ଓଡ଼ିଶା ଆମର ଓଡ଼ିଶାରେ ପ୍ରସିଦ୍ଧ ନୃତ୍ୟ ହେଉଛି ଓଡ଼ିଶୀ ମୁଁ ଓଡ଼ିଶୀ ନୃତ୍ୟ ଉପରେ ବହୁତ ଆଗ୍ରହ ଅଛି ମୋର ଓଡ଼ିଶୀ ନୃତ୍ୟ ଉପରେ ମୋର କିଛି ଶିଖିବା ପାଇଁ ସେଥିପାଇଁ ମୁଁ ଓଡ଼ିଶୀ ନୃତ୍ୟରେ ନୃତ୍ୟ କରିବାକୁ ଆଗେ ପିଢ଼ିରେ ମୁଁ ନୃତ୍ୟ କରିବାକୁ ଚାହୁଁଛି